ଆମର୍ ଗାଁ ଅଞ୍ଚଲ୍ ନ ର ରନ୍ଧା ହେଉଥିବା ଇ ସବୁ ତୁନ୍ ତରକାରୀ ବହୁତ୍ ପରିମାଣ୍ରେ ରନ୍ଧା ଯାଏ ଜେନ୍ତା କି ଦେଲ୍ ରୁହ୍ନା ହେଉଛି ଭାଜି ଶାଗ୍ ରାନ୍ଧୁଛୁଁ ବାଇଗନ୍ ଭତା ବନଉଁଛୁ ଆଲୁ ଭତା ବନଉଁଛୁ ଆଉ ଡ଼ାଲମା ବି ବନଉଁଛୁ କଲ୍ଲା ଭାଜୁଛୁଁ ଏନ୍ତା ଅନେକ୍ ପ୍ରକାରର୍ ଆମେ ନ ରନ୍ଧାରୁନ୍ଧି କରୁ ଆମର୍ ଗାଁ ନ ଆରୁ ଆମର୍ ଗାଁ ନ ଏନ୍ତା ଶୋଚ୍ ରନ୍ଧାବଢ଼ା ବେଲେ କି ଜେନ୍ତା ଘରେ ଦେଲ୍ ଶାଗ୍ ଡ଼ାଲମା କଲ୍ଲା ଭଜା ଇଟା ମାନେ ଆମର୍ ଘରମାକୁ ଖାଉଛୁଁ ଆରୁ ସି ସବୁ ରନ୍ଧାବଢ଼ା ହେଉଛି ଆମର୍ ଗାଁ ନ ଆରୁ ଭଲ୍ କରି ବେଶୀ କରିକି ଆମେ ଦେଲ୍ ଆର୍ ଭତା କେ ବାଇଗନ୍ ଭତା ବେଶୀ କରି ଆମେ ଖାଇଁସୁଁ ଶାଗ୍ ଟିକେ ବେଶୀ କରି ଖାଇଁସୁଁ ଭାଜି ଶାଗ୍ ଲତା ଶାଗ୍ ଆଉ କୁବି ଶାଗ୍ ଇଟା ମାନେ ଆମରି ଗାଁନୁ ବେଶୀ ମିଳିଶି ଆର୍ ଆମେ ହିଁ ସବୁ କିଛି ରନ୍ଧାବଢ଼ା କରସୁଁ ଆରୁ ଖାଇଁସୁଁ ରାତ୍ ହେଲେ ଡ଼ାଲ୍ ଖାଇଁସୁଁ ସଖାଲ୍ ଡ଼େମଥି ଶାଗ୍ ତରକାରୀ ଟିକେ ରାନ୍ଧସୁଁ ଆରୁ ଖାଇଁସୁଁ